ସ୍ୱଚ୍ଛ ଭାରତ ଗୋଟେ ବହୁତ ବଡ଼ ସ୍ଟେପ୍ ଯାହାକି ଆମ କଣ୍ଟ୍ରିକୁ କ୍ଲିନ୍ କରିବାରେ ସାହାଯ୍ୟ କରୁଛି କିନ୍ତୁ ଆମ ଆଖପାଖି ଲୋକ ଯେଉଁଟାମାନେ ରହୁଛନ୍ତି ବାସକରୁଛନ୍ତି ଆମ ଆଖପାଖି ସେମାନେ ଏସବୁକୁ କିଛି ମାନୁନାହାନ୍ତି ମାନେ ଯେଉଁଟା ସ୍ୱଚ୍ଛ ଭାରତର ମାନେ ମେନ୍ ଯେଉଁଟା ପଏଣ୍ଟ୍ଟା ଯାହା ସୁଧିରିବାକୁ ଚେଷ୍ଟା କରୁଛି ସରକାର ଆମ ସରକାର ଯେଉଁଟା ଅଛି ଏବେ ତାହା ହେଲା ରାସ୍ତାରେ ମାନେ ଦୁଇ କରିବାନି ଝାଡ଼ା କରିବାନି ଏମିତିକି କରିବାନି ସେ ସ୍ୱଚ୍ଛ ଭାରତ ସେ ଅଭିଯାନରେ ସମସ୍ତଙ୍କୁ ଲେଟ୍ରିନ୍ ବା ଟଏଲେଟ୍ ଦେଇଛି ସମସ୍ତଙ୍କୁ କିନ୍ତୁ ସେମାନେ ୟୁଜ୍ ନ କରିକି ଆମ ବାହାରକୁ ଯାଉଛନ୍ତି ବୁଲିକି ଯାଉଛନ୍ତି ବିଲକୁ ଯାଉଛନ୍ତି ରାସ୍ତା ତରେ ବି ସେମାନେ କରୁଛନ୍ତି ସେ ସବୁକିଛି ଆଉ ମୁଁ ଥରେ ନେଇଥିଲି ଭାଗ ଆମ ସ୍କୁଲ୍ରେ ଚାଲିଥିଲା ସ୍ୱଚ୍ଛଭାରତ ଅଭିଯାନ କେମ୍ପେନ୍ ସେଠି ମୁଁ ଫାଷ୍ଟ୍ ହୋଇଥିଲି ଆଉ ମୋର ବହୁତ ଭଲ ଏକ୍ସପେରିଏନ୍ସ ଥିଲା ସେ କେମ୍ପେନ୍ରେ ମାନେ ସବୁକିଛି ଆମ ଦେଶ କିପରି ପରିଣତ ହେବ କେମିତି ଉନ୍ନତି କରିବ ସେସବୁ କୁହାହେଉଥିଲା କାହିଁକିନା ଆମ ସ୍ୱଚ୍ଛ ଆମ ଦେଶ ସ୍ୱଚ୍ଛ ରହିଲେ ଆମ ସ୍ୱାସ୍ଥ୍ୟ ସ୍ୱଚ୍ଛ ରହିବ